ଆମ ସରକାର ଯେଉଁ ସବୁ ସ୍ୱାସ୍ଥ୍ୟ ସେବା ଆମକୁ ଯୋଗାଇ ଦେଉଛି ମାଗଣା ସ୍ୱାସ୍ଥ୍ୟ ସେବା ଆମ ବିଜୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ହେଉ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ଜନ କଲ୍ୟାଣ ଯୋଜନା ଆମକୁ ଇନ୍ଦିରା ଗାନ୍ଧୀଙ୍କ ଜାତୀୟ ଭିନ୍ନକ୍ଷମ ପେନସନ୍ ଯୋଜନା ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରକାର ଯେଉଁମାନେ ରୋଜଗାର କ୍ଷମ ହେଉନାହାନ୍ତି ଏବଂ ପାରିଶ୍ରମିକ ଭାବେ ଅସମର୍ଥ ଅଛନ୍ତି ଏବଂ ଅନପ୍ରସ ଶ୍ରେଣୀର ଯେଉଁ ଆସୁଛନ୍ତି ଯେଉଁ ବ୍ୟକ୍ତିମାନଙ୍କୁ ଏହି ସବୁ ସରକାରଙ୍କର ସୁବିଧା ସୁଯୋଗ ଲୋକମାନଙ୍କୁ ବହୁତ ସାହାଯ୍ୟ କରୁଛି